ହଁ ଦେମା କିନ୍ ଚାହା ଦେମା ତିନ୍ଟା ଦେମା ହଁ ଦେଉଛେଁ ଦେଉଛେଁ କିନ୍ ଚାହା ପିଇବ ଗୁର ଚାହା ପିଇବ କି ଲାଲ୍ ଚାହା ପିଇବ

ଗୁର ଚାହା ବୋଲ ଆମର୍ ଚାହା ଟାଟା ବାଲା ଚାହା ହେ ଟାଟା ଟାଟା ବାଲା ଚାହା ଏ ଟାଟା ପ୍ରିମିୟମ୍ ହଁ ଟାଟା ପ୍ରିମିୟମ୍ ଚାହା ଆମେ ସବୁଥି ପକାଉଛୁଁ ଲାଲ୍ ଚାହା ଥିବି ପକାଉଛୁଁ ଆର୍ ଗୁର ଚାହା ଠିବି ପକାଉଛୁଁ ବହୁତ୍ ଟେଷ୍ଟ ଚାହା ଟିକିଏ ଦେଖ ହଁ ସେ ବରଗଡ଼ର ଚାହା ବାହାରୁଛି ସେ ବରଗଡ଼ର ଚାହା ତ ଆମେ ଏଇନେ ବ୍ୟବହାର୍ କରୁଛୁ

ବରଗଡ଼ର ଚାହା ଏଇ ଆମେ ଏଇଠି ବ୍ୟବହାର୍ କରୁଛୁ ବରଗଡ଼ରେ ହିଁ ହେଟା ବା ଚାଷ୍ ହେଉଛି ହଁ ସେଇ ଚାହା ଆମେ ଆଣି କରି ଆମେ ଗ୍ରାହକ୍ ମାନଙ୍କୁ ଆମେ ଏଇ ଚାହା ବନାଇ କରି ଦଉଛୁଁ ଆଉ ସମସ୍ତେ କହୁଛନ୍ତି କି ବହୁତ ବଢ଼ିଆ ଲାଗୁଛି ବୋଲୁଛନ୍ ହେଟା ପଡ଼ିବ ଦୁଇ ଶହ ଟଙ୍କା କିଲୋ ହଁ ଦୁଇ ଶହ ଟଙ୍କା କିଲୋ ତୁମେ ପିଇ କରି ଦେଖ ନାହିଁ ନାହିଁ କମ୍ ନାଇଁନ ଦୁଇ ଶହ ଟଙ୍କା ପଡ଼ୁଛେ କମ୍ ବେଲେ କେତେ ଆଉ ସେ ଦଶ କୋଡ଼ିଏ ଟଙ୍କା କମ୍ ଅଛି ଯେ ସେ ଦଶ କୋଡ଼ିଏ ଟଙ୍କା ଯେନ୍ ଦେଢ଼ ଶହ ଟଙ୍କା ଅଛି ଯେ ଆମର୍ ହେଟି ଦେଢ଼ ଶହ ଚାହା ଆର୍ ଆମର୍ ଏ ଦୁଇ ଶହ ଟଙ୍କା ଚାହା ଟିକେ ପିଇ ଦେଖ ଦେଖ ଟିକେ

ବରଗଡ଼ ଚାହା ବରଗଡ଼ର ଚାହା ଯେ ଏଇ ଏଇ ଚାହାଟା ଏ ବରଗଡ଼ର ଚାହା ଯେନ୍ ଅଛି ଏଇ ଚାହାଟା ପିଇ ଦେଖ ବରଗଡ଼ ଦୁଇ ତିନ୍ ପ୍ରକାର ଚାହା ଅଛି ଏ ଇହାକିରେ ବନାଇ ନେଉଛେ ବରଗଡ଼ର ଚାହା ଏଇଟା ହଁ ଏଇଟା ବନାଉଛେ ଏଇଟା ଗରମ୍ ଗରମ୍ ଚାହା ଦେମି ତୁମକୁ ତୁମେ ପିଇ ଦେଖ କେନ୍ତା ଟେଷ୍ଟ ଲାଗୁଛି ଆର୍ ମୋତେ କହେବ୍ ହଁ ହଁ ହଉ କମ୍ ଦେମି ଚିନି ତ ହଁ ଏ ହଁ ଏଠି ଚିନି ଟିକେ କମ୍ ଲଗାଉଛେଁ ହଁ କମ୍ ଲଗାଉଛେଁ ଏଠି ଚାହା ଦେଲି ଏଠି ଚାହା ଚାହା ଚାହା ନିଅ ପିଅ କେନ୍ତା ଲାଗୁଛି ବତ ଆମକୁ କେନ୍ତା ଲାଗୁଛି ଚାହା କହ କେନ୍ତା ଟେଷ୍ଟ ଅଛି ବରଗଡ଼ଟା ଯେ ପାରବା ବରଗଡ଼ର ଚାହା ହିଁ ବରଗଡ଼ ଚାହାକେ କାହିଁ ପାରବା ବରଗଡ଼ ଚାହା ଆମର୍ ଏଇନେ ଚାହା ତୁଳଛେ ଆମେ ସମସ୍ତେ ବ୍ୟବହାର୍ କରୁଚୁ ସବୁ ଗ୍ରାହାକ୍ ମାନେ ଆସୁଛନ୍ କହୁଛନ୍ କିରି ଯେ ବହୁତ୍ ବଢ଼ିଆ ଟେଷ୍ଟ ବହୁତ୍ ସ୍ୱାଦ ଲାଗୁଛେ ବହୁତ୍ ଟେଷ୍ଟ ଲାଗୁଛେ ବଲୁଛନ୍ ସଖାଳ୍ ପାଇଲା ବୁଲିକି ଏତେ ଗ୍ରାହାକ୍ ଆଉଛନ୍ ଯେ ମୁଇଁ ପରା ରାତି ଚାର୍ ବଜେନୁ ମୁଇଁ ଯାଉଛେଁ ମୋତେ ଲୋକ୍ ୱେଟ୍ କରୁଛି ସନ୍ ଆର୍ ସନ୍ଧ୍ୟାର୍ ଚାର୍ ବଜେନୁ ମୁଁ ଯାଉଛେଁ

ବରଗଡ଼ର ହଁ ବରାଗଡ଼୍ ଚାହା ଆର୍ ମୋର୍ ଚାହା କେନ୍ତା ଲାଗୁଛି ଦେଖି ଦେଖ୍ ଦେଖଲ୍ ତ ପିଇ ଦେଖଲ୍ ବରଗଡ଼ର ଚାହା ଏଇଟା ଏ ବରଗଡ଼ର ଚାହା ସବୁ ଯେ ଏଇଟା ବରଗଡ଼ ଚାହା କେନ୍ତା ଲାଗିଲା ଆଜ୍ଞା ପିଇ ଦେଖଲ୍ କହ କେନ୍ତା ଲାଗୁଛି ଇହା ଚିନ୍ତା ମୁଇଁ ଫେରେ ରାତି ଚାର୍ ବଜେ ଯାଉଛେଁ ଯେ ଆର୍ ଖାଇବିନି ଆଇବାର୍ ଘର୍ କେ ତ ଇହାଁଦେ ଫେରେ ଏଇ ହେଇ ଯାଉଛେଁ ଆର୍ ହୋଟେଲ ଖାଇ ଦେଉଛେଁ ଏତେ ଚାହା ମୋର୍ ବିକ୍ରି ହେଉଛି ଯେ ହଁ ନାହିଁ ଆଜ୍ଞା ମୋର୍ ଖାଲି ଚାହା ଏ ହଁ ହେନ୍ତା ବିସ୍କୁଟ୍ ଫିସ୍କୁଟ୍ ଥୁଡ଼େ ରଖୁଛେ ଜିନ୍ ଜିନ୍ ଗ୍ରାହାକ୍ ମାନେ ମାଗ୍ବେ ଦେଉଛେଁ ଖାବାର୍କେ ଏନ୍ତା ମୋର୍ ଚାହାଟା ହଁ ଯିଏ ଯେନ୍ତା ମାଗ୍ଲେ ଦେଉଛେଁ ଯିଏ ଯେନ୍ତା ଚାହା ଚାହା ମାଗୁଛନ୍ କି ଯେନ୍ତା ବିସ୍କୁଟ୍ ବି ମାଗୁଛନ୍ କିନ୍ତୁ ମୋର୍ ଚାହାଟା ତ ବହୁତ୍ ରେକର୍ଡ଼ ହେ ହଁ ଚାହାଟା ମୋର୍ ରେକର୍ଡ଼ ହେ ହଁ ମୁଇଁ ଯେତେବେଲେ ଗଲା ବେଲେକେ ବହୁତ୍ ଗ୍ରାହାକ୍ ଇହାଁ ତାକେ ଦିଶନ୍

ଆର୍ ବି ପ୍ରାୟ ଲୋକ୍ କହେବ୍ ମୋର୍ ଚାହା କେନ୍ତା ଲାଗୁଚେ ଆଉ ଗ୍ରାହାକ୍ ବି ଧରିକିରି ଆଇବ୍ ହଁ ହଁ ଯେ ଅମକା ଜାଗାରେ ସେ ଅମକା ଲୋକ୍ର ନା ଚାହା ଭଲ୍ ଲାଗୁଛେ ପିଇଯା ବୋଲି କହେବ୍ ହଁ ଦିଅ ଦିଅ ହଉ ଠିକ୍ ଅଛି ଏ ବାକିର୍ ପଇସା ନିଅ ହଁ ନିଅ ବାକିଟା

ହଁ ଯାଅ ଯଅ ଯଅ କହେବ ଦେଖ ବାକିର୍ ଲୋକକେ ଭି ଚାହା ପିଇ ଆଇବେ